ଏସ୍ ଏଚ୍ ଜି ଗ୍ରୁପ ତହସିଲ ଅଫିସ ପଞ୍ଚାୟତ ବ୍ଲକ ଅଫିସ ସବୁ ଜାଗାଠି ଆମର ଷ୍ଟାମ୍ପର ବ୍ୟବହାର ହଉଛି ଆଉ ଷ୍ଟାମ୍ପ ପେପର ମାନେ ବି ଆମର ପୋଷ୍ଟ ଅଫିସରେ ମିଳେ ଇଏ ସବୁ ସବୁ ଜାଗାରେ ଷ୍ଟାମ୍ପର ୟୁଜ ହଉଛି ଆମର ସ୍କୁଲମାନଙ୍କର ବି ଷ୍ଟାମ୍ପ ୟୁଜ ହଉଛି ସବୁ ଜାଗାରେ ଆଉ ପଥରର ୟୁଜ ପଥର ବାଲା ଆମର ବହୁତ ପ୍ରକାର ର ପଥର ଅଛି କୋଇଲା ପଥର ଅଛି ହୀରା ପଥର ଅଛି ସବୁ ଆମର ଆମେ ପଥରର ପଥର ବହୁତ ପଥରର ବହୁତ ମୂଲ୍ୟବାନ ଜିନିଷ ପଥରରୁ ଆମେ ଘର ବନଉଛୁଁ ହୀରା ବହୁତ ମୂଲ୍ୟବାନେ ଆଉ ଆମର କୋଇଲା ଯେନେ କି ଆମର କଲା ହୀରା ବୋଲୁଛନ ସେଇଟା ବି ଆମର ବହୁତ ମୂଲ୍ୟବାନ ଜିନିଷେ ଆମେ ବହୁତ ଜିନିଷ ଆମେ ପଥର ନା ବିଶି କଲୁ